କୃଷକ ମାନେ ଯେଉଁ ଗୋରୁ ଗାଈ କିମ୍ବା ଛେଳି ମେଣ୍ଢା ଏମାନେ ଯେଉଁ ଝାଡ଼ା ପରିସ୍ରା କରନ୍ତି ତାଙ୍କୁ ନେଇକି ସକାଳୁ ଉଠିକି ସଫା କରିକି ତାଙ୍କୁ ଗୋଟେ ଜାଗାରେ ଯେଉଁଠି ଖତ ଗାଡ଼ିଆ କରିଥିବେ ତାଙ୍କୁ ସେଇ ଜାଗାରେ ନେଇକି ପକାନ୍ତି

ବିଲ କିଛି ଦିନ ଗଲାରେ ସେ ଅଧିକ ହୋଇସାରିଲା ପରେ ସେଇ ଖତ ଗାଡ଼ିଆରୁ ଅଧିକ ହୋଇସାରିଲା ପରେ ତାକୁ ଯେତେବେଳେ ବିଲ କାମ କରନ୍ତି ବିଲରେ ନେଇକି ମାଟିରେ ନେଇକି ପକାନ୍ତି ଯେମିତି ମାଟିଟା ଉର୍ବର ହବ ଏବଂ ଭଲ ଚାଷ ହେବ ଆଉ ସେଇ ସାର ବ୍ୟବହାର କଲେ ଆମ ଦେହ ପ୍ରତି ଲୋକମାନଙ୍କ ଦେହ ପ୍ରତି ବହୁତ ଭଲ ଦାୟକ ଆଜିକାଲି ସବୁ ମାର୍କେଟ୍ରୁ ଇଏ ସାର ବେଜାଲ୍ ସାର ବି ଆସୁଛି କିନ୍ତୁ ସେଇ ସାରରେ ବହୁତ ଭଲ ଚାଷ ହେବ ଏବଂ ଆମ ଦେହ ପାଇଁ ବହୁତ ଭଲ